ଭାରତୀୟ ପରିଭବନ ପରିବହନ ବ୍ୟବସ୍ଥା ବହୁତ ଭଲ ଅଟେ ପରିବହନ ବ୍ୟବସ୍ଥାରେ ଟ୍ରାଫିକ୍ର ବ୍ୟବସ୍ଥା ଥାଏ ଟ୍ରାଫିକ୍ର ବ୍ୟବସ୍ଥା ରହିବା ଦ୍ୱାରା ଲୋକମାନେ ରାସ୍ତାରେ ଶୃଙ୍ଖ ଶୃଙ୍ଖଳିତ ଭାବରେ ଯାତାୟାତ କରିପାରନ୍ତି ଭ୍ରମଣକୁ ଯିବା ସମୟରେ ହେଲ୍ମେଟ୍ ବ୍ୟବହାର କରିବା ଉଚିତ୍ କାର୍ରେ ଗଲାବେଳେ ସିଟ୍ ବେଲ୍ଟ୍ ବ୍ୟବହାର କରିବା ଉଚିତ୍ ପ୍ରତ୍ୟେକ ସହରରେ ଟ୍ରାଫିକ୍ ବ୍ୟବସ୍ଥାକୁ ଉତ୍ତମ ରୂପେ ପରିଚାଳିତ କରିବା ଆବଶ୍ୟକ ଟ୍ରାଫିକ୍ ବ୍ୟବସ୍ଥା ଠିକ୍ ଭାବରେ ହେଲେ ଭାରତ ର ପରିବହନ ବ୍ୟବସ୍ଥାରେ ଉନ୍ନତି ଆସିପାରିବ ରାସ୍ତାରେ ଗଲାବେଳେ ମନେକର ତୁମେ ଅଟୋରେ ଯାଉଛ ବାହାରକୁ ହାତ ରଖିବ ନାହିଁ କିମ୍ବା ବାହାରକୁ ମୁଣ୍ଡ ରଖିବ ନାହିଁ ଏମିତି ଚାହିଁବନି ରାସ୍ତାରେ କ'ଣ ଗୋଟେ ଦେଖିବା ପାଇଁ ବାହାରକୁ ମୁଣ୍ଡ ରଖିବନି କି ହାତ କିମ୍ବା ଗୋଡ଼ କେବେ ବି ବାହାରକୁ ରଖିବନି ବାହାର କୁ ରଖିବା ଫଳରେ ନିଜ ଶରୀର ଅଙ୍ଗପ୍ରତ୍ୟଙ୍ଗରେ ପ୍ରତି ବାଧା ମାନେ ବାଧାବିଘ୍ନ ଆସିପାରେ ସେଥିପାଇଁ ସାବଧାନ ସହକାରେ ବାହାରରେ ପରି ମାନେ ବାହାରେ ଯାତାୟାତ କରିବ